ସେତେବେଳେର ଲୋକ ଆମର ହଳ ଲଙ୍ଗଳ ମହୀ ଆଦି କୋଦାଳ କୋଡ଼ି ଆଦି ବ୍ୟବହାର କରି ଚାଷ କରୁଥିଲେ କିନ୍ତୁ ଏବେର ଲୋକମାନେ ଆମର ଯନ୍ତ୍ରପାତିର ବ୍ୟବହାର କଲେଣି ସେତେବେଳର ଲୋକ ବହୁତ ପରିଶ୍ରମ କରୁଥିଲେ କିନ୍ତୁ କମ୍ କାମ ହେଉଥିଲା କିନ୍ତୁ ଏବେର ଲୋକମାନେ କମ୍ ସମୟରେ ଅଧିକ ଚାଷ କରିପାରୁଛନ୍ତି ଏବଂ ସେତେବେଳେ ଯଦି ଆମର କୌଣସି ଚାଷରେ ପୋକ ଲାଗିଯାଏ ଏବଂ ସେମାନେ ପୁରା ନଷ୍ଟ ହୋଇଯାଆନ୍ତି କିନ୍ତୁ ଏବେ ଆମର ଯଦି ଆମର ପୋକ ଲାଗିଥାଏ ତା'ହେଲେ ଆମର କୀଟନାଶକ ଔଷଧ ପକାଉଛନ୍ତି ଯାହାଫଳରେ ପୋକ ଆଉ ଲାଗିନଥାଏ ଏବଂ ଫଳ ମଧ୍ୟ ହୋଇଥାଏ ଏହାଦ୍ଵାରା ଆମର ଅଧିକ ପଇସା ଏବଂ ଅର୍ଜନ କରିଥାଉ ପ୍ରଥମତଃ ଆମେ ଯେତେବେଳେ ପ୍ରାୟ ସେତେବେଳେ ଚାଷ କରୁ ସେତେବେଳେ ଖତ ଗୋବର ଏହାକୁ ଲଗାଇ ଚାଷ କରିଥାଉ କିନ୍ତୁ ଏବେ ଆମେ ପିଡ଼ିଆ ଯେପରିକି ଗ୍ଲୋମର ପଟାସ ଆଦି ବ୍ୟବହାର କରୁ ଏହାଦ୍ୱାରା ଆମର ଚାଷ ଅଧିକ ହୋଇଥାଏ ଏବଂ ଆମେ ସେଥିରୁ ଦୁଇପଇସା ପାଇଥାଉ